ନାଗରିକଙ୍କ ସୁରକ୍ଷା ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆଇନର ବ୍ୟବସ୍ଥାରେ ନିଶ୍ଚିନ୍ତ ଭାବରେ ପରିବର୍ତ୍ତନ ଓ ଉନ୍ନତ ହେବା ଆବଶ୍ୟକ କାରଣ ଦେଶରେ ବଢ଼ୁଥିବା ଅପରାଧ ର ହାର ନିଶ୍ଚିନ୍ତ ଭାବ ରେ କମାଇ ଦିଆଯାଇପାରିବ ଯଦି ଆମେ ଆଜିର ଟେକ୍ନୋଲୋଜି କୁ ବ୍ୟବହାର କରି ଦେଇପାରିବା କାହିଁକିନା ପ୍ରତ୍ୟେକ ସ୍ତରରେ ହଉ ପ୍ରତ୍ୟେକ ରାସ୍ତା ବଡ଼ ବଡ଼ ଯେଉଁଠି ହ ମାନେ ଏଇ ଅପରାଧଟା ମାନେ ସ ବଢ଼ୁଥିବାର ଆମେ ଜାଣି ପାରିବା ସେଇ ଜାଗା ମାନଙ୍କରେ ବିଭିନ୍ନ ଟ୍ୟାପିଂର ବ୍ୟବସ୍ଥା ରହିବା ଦରକାର ତଥା ଘର ଅଫିସ୍ ଫ୍ୟାକଟ୍ରି ଏ ସବୁଥିରେ ସୁରକ୍ଷା ଓ ଯେଉଁମାନେ ଆଜିର ଯେଉଁଟା ଆମେ ସି ସି କ୍ୟାମେରାର ମାନେ ବ୍ୟବହାର ଆମେ ନେଇପାରିବା ଯାହାଫଳରେ କି ଏଇ ଅପରାଧ ଖୁବ୍ କମ୍ ଭାବ ମାନେ ଖୁବ୍ କମିଯିବାର ସମ୍ଭାବନା ରହିଛି ତେଣୁ ଆଧୁନିକ ସମୟରେ ଏଇ ଟେକ୍ନୋଲୋଜି ମାଧ୍ୟମରେ ଆମେ ଅପରାଧକୁ ଆମେ କମାଇ ଦେଇ ପାରିବା